ମୋତେ କ୍ରିକେଟ୍ ଖେଲିବାକୁ ବହୁତ ଭଲଲାଗେ କାହିଁକିନା ମୁଁ ସାନ ବେଳଠୁ ଆମ ଗାଁ ପିଲାମାନଙ୍କୁ ଦେଖୁଛି ମୁଁ କ୍ରିକେଟ୍ ଖେଳିବାକୁ ଭଲ ଲାଗୁଛି ଜଣେ ବ୍ୟାଟିଂ କରୁଛି ଜଣେ ବୋଲିଂ କରୁଛି ଆହୁରି ପିଲାମାନେ ଜଗୁଛନ୍ତି ବଲ୍ ଆଣିବାକୁ ମୋତେ ଦେଖିବାକୁ ଭଲ ଲାଗୁଛି ମୋ ସାନ ବେଳଟୁ ସେଇଟା ଏକା ଫେବରେଟ୍ ମୋତେ ବହୁତ ଭଲଲାଗେ ମୋ କ୍ରିକେଟ୍ ଖେଳ କାହିଁକିନା ମୋତେ ଭଲ ଲାଗୁଛି ସାନ ବେଳଠୁ ସେଥିପାଇଁ ମୋତେ ସବୁଠୁ ପ୍ରିୟ ଗେମ୍ କ୍ରିକେଟ୍ ମୁଁ ଏବେବି କ୍ରିକେଟ୍ ଖେଳୁଛି ବାହାରେ ଗାଁକୁ ଖେଳିବାକୁ ଗଲେ ମୁଁ କି ଡାକିଲେ ମୁଁ କୌଣସି ବି କାମ ଥିଲେ ମୁଁ କାମଫାମ ଥୋଇକିରି କ୍ରିକେଟ୍ ଖେଳିବାକୁ ଯାଉଛି ମୋତେ ବହୁତ ଭଲ ଲାଗୁଛି ମୋର ପ୍ରିୟ ଗେମ୍ କେଉଁ ବାହାରେ ଗେମ୍ କେଉଁ ଟୁର୍ଣ୍ଣାମେଣ୍ଟ ହେଲେ ବଡ଼ ମ୍ୟାଚ୍ ହେଲେ ମୁଁ ଯାଉଛି ଯେତେ ବି କାମ ଥିଲେ ମୁଁ ଛାଡ଼ିକି ଯାଉଛି କାହିଁକିନା ମୋତେ ବହୁତ ଭଲ ଲାଗିବ କ୍ରିକେଟ୍ ଖେଳିବାକୁ ମୋର ପ୍ରିୟ ଗେମ୍ ସେଥିପାଇଁ ମୁଁ କ୍ରିକେଟ୍ ଖେଳିବାକୁ ଯାଉଛି ମୋର ପ୍ରିୟ ଗେମ୍ କ୍ରିକେଟ୍